ଏଟିଏମ୍ର ସୁବିଧା କ'ଣ ହେଉଛି ଆମେ ଆଜିକାଲି ଚୋରି ଚମାରୀ ଭଲ ମନ୍ଦ ପାଇଁ ଆମେ ହାତରେ ପଇସା ନେଇକି ଯାଉନା ଏ ଟି ଏମ୍ କାର୍ଡ଼୍ ନେଇକି ଯାଇଥାଉଁ ଯେକୌଣସି ବଜାରରେ ତ ସବୁ ବଜାରରେ ଆଜିକାଲି ଏ ଟି ଏମ୍ କାର୍ଡ଼୍ ହେଲାଣି ସୁବିଧା ଗଲେ ଆମେ ପଇସାଟା ଉଠାଇକି ଯାହା ଯେମିତି ଜିନିଷ ପତ୍ର ଯାହା ଦରକାରେ କିଣା କୁଣି କରିବୁ ବୋଲି ଆମେ ପଇସା ପତ୍ର ସାଥୀରେ ନେଇକି ଯାଉନା ଆଉ ଗୋଟିଏ ଗୋଟିଏ ଏ ଟି ଏମ୍ ଅଛି ଦେଖିଲାକୁ ସେ ଏଟିଏମ୍ରେ ବି ପଇସା ଉଠିପାରୁନି ବହୁତ ପୁରୁଣା ହେଇଗଲାଣି ସେଥିପାଇଁ ଆମେ ଦିନେ କେଉଁଝର ଯାଇଥିନୁ ହାତରେ ପଇସା ପତ୍ର ନେଇନଥିନୁ ଗୋଟେ ଜିନିଷ କିଣିବାକୁ ଚାହିଁଲାବେଳକୁ ଏଟିଏମ୍ରେ ପଇସା ଉଠିପାରିଲା ନାହିଁ ହେଇଠୁ ଜିନିଷ କିଣିବୁ କ'ଣ ଆଉ ସୁବିଧା ପାଇଲୁ ନାହିଁ ଏଣୁକୁ ଯୁଆଡ଼େ ଯିମୁଁ କିଛି ପଇସା ହାତରେ ନେଇ ଆଉ ଏ ଟି ଏମ୍ କାର୍ଡ଼୍ର ସୁବିଧା ନେଇଥିଲେ ଆମେ ଜିନିଷ ପତ୍ର କିଣି ଆମ ଘରକୁ ଆମେ ଫେରିପାରିବୁ